ଲୋକମାନେ ଆମର ସଂସ୍କୃତି ଓ ପରମ୍ପରାକୁ ବହୁତ ମାତ୍ରାରେ ପ୍ରାଧାନ୍ୟ ଦେଇଥାଏ ଯେପରିକି ଆମ ଗ୍ରାମରେ ଗୋଟିଏ ପର୍ବପର୍ବାଣି ହେଲେ ସେଥିରେ ସମସ୍ତେ ଅଂଶ ଅଂଶୀଦାର ହୋଇକି ପାଳନ କରିଥାନ୍ତି ଆମ ଗ୍ରାମରେ ଯେପରି ଆମର ଗୋଟେ ଚୈତ୍ର ପୂର୍ଣ୍ଣିମା ରହିଛି ସେଥିରେ ଆମର ଗାଁର ଗୋଟେ ସଂସ୍କୃତି ପାଳନ କରାଯାଏ ଯେଉଁଥିରେ ଆମର ସାତ ଦିନ ଧରି ଆମର ଭକ୍ତମାନେ ରୁହନ୍ତି ଏବଂ ମନ୍ଦିର ମଧ୍ୟରେ ସେମାନେ ସାତ ଦିନ ପାଳନ କଲା ପରେ ଆମର ଉଡ଼ା ପର୍ବ ହୁଏ ଉଡ଼ା ପର୍ବଟା ଆମ ଗ୍ରାମର ଏକ ସାଂସ୍କୃତିକ ସେହି ଉଡ଼ା ପର୍ବ ଦେଖିବା ପାଇଁ ଆମ ବନ୍ଧୁବର୍ଗ ସମସ୍ତେ ଆସିଥାନ୍ତି ଉଡ଼ା ପର୍ବ ଆମର ଏକ ବିଶେଷ ଆକର୍ଷଣ ହେଉଛି ଯେଉଁ ଦିନ ସାତ ଦିନ ପୁରିବ ସେହି ଦିନ ଆମର ସମସ୍ତ ଭକ୍ତମାନେ ଉଡ଼ାରେ ଗୋଟିଏ ଖୁଣ୍ଟ କରି ସେଥିରେ ଜଣ ଜଣ କରିକି ଉଡ଼ିଥାନ୍ତି ଏହି ପର୍ବଟି ଆମର ପ୍ରତି ବର୍ଷ ପାଳନ କରିଆସୁଛେ ଏବଂ ଏହା ଦେଖିବା ପାଇଁ ପାଖାପାଖି ଗ୍ରାମାଞ୍ଚଳର ସମସ୍ତ ଲୋକ ପ୍ରାୟ ଆସିଥାନ୍ତି ଏବଂ ଜନ ଗହଳି କରିଥାନ୍ତି ଏବଂ ସମସ୍ତଙ୍କୁ ଉଡ଼ା ପର୍ବ ଦେଖି ସମସ୍ତେ ମନମୁଗ୍ଧ ହୋଇଥାନ୍ତି କାରଣ ଏହା ଆମକୁ ବହୁତ ଭଲ ଲାଗେ